ସାଧାରଣତଃ ଦୈନଦିନ ଜୀବନରେ ନ୍ୟୁଜଟା ନିହାତି ଆବଶ୍ୟକ କାରଣ ଦେଶ ବିଦେଶରେ କ'ଣ ଘଟୁଛି ସେ କଥା ଜାଣିବା ପାଇଁ ଆଉ ରାଜ୍ୟରେ ନୂଆ ଯୋଜନା କ'ଣ ସରକାର ଯୋଜନା କରୁଛନ୍ତି ସେ ସବୁ ଜାଣିବା ପାଇଁ ଆବଶ୍ୟକ ଆଉ